ଆମ ପରିବାରରେ ପରା ସମସ୍ତେ ମିଳିମିଶି ରହିଥାଉ ଏବଂ ଆମ ପରିବାରରେ ସ୍ତ୍ରୀ ଲୋକମାନେ ରୋଷେଇ କରିଥାନ୍ତି କିନ୍ତୁ ଥରେ ଥରେ ଆମେ ମଧ୍ୟ ରୋଷେଇରେ ଧ୍ୟାନ ଦେଇ ଥରେ ଥରେ ରୋଷେଇ କରିଦେଇଥାଉ କାରଣ ରୋଷେଇ କରିବାକୁ ଆମକୁ ଭାରି ଭଲ ଲାଗେ ରୋଷେଇ କରିବା ଦ୍ୱାରା ଆମେ କିଛି ନୂଆ ନୂଆ ବ୍ୟଞ୍ଜନ ରାନ୍ଧିବାକୁ ପାଇଥାଉ ଯେମିତି ଆମେ ପରିବାର ପାଇଁ ରାନ୍ଧୁଥିବା ଯେମିତି ବିଭିନ୍ନ ପ୍ରକାରର ଶାଗ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ଏବଂ ଶାଗରେ ବହୁତ ପରିମାଣରେ ଭିଟାମିନ୍ ରହିଥାଏ ସେମିତି ଆମେ ସବୁ ପ୍ରକାରର ଶାଗ ଆମେ ରାନ୍ଧିଥାଉ ଯେମିତି ସଜନା ଶାଗ କୋଶଳା ଶାଗ ଇତ୍ୟାଦି ବହୁତ ଗୁଡ଼ିଏ ଶାଗ ଆମେ ରାନ୍ଧିଥାଉ ଏହା ଶାଗ ରାନ୍ଧିବାକୁ ବେଶୀ ପରିଶ୍ରମ କରିବାକୁ ପଡ଼ିନଥାଏ ଏବଂ ଖୁବ ସହଜରେ ଏବଂ ଅଳ୍ପ ସମୟରେ ତାହା ହୋଇପାରିଥାଏ ସେମିତି ଆମେ ରାନ୍ଧିବା ପାଇଁ ବିଭିନ୍ନ ପ୍ରକାରର ଡାଲି ରାନ୍ଧିଥାଉ ଯଥା ମୁଗ ଡାଲି ବିରି ଡାଲି ହରଡ଼ ଡାଲି କୋଳଥ ଡାଲି ଇତ୍ୟାଦି ଆମେ ରାନ୍ଧିଥାଉ ଏବଂ ଗୋଟେ ଏହି ଡାଲିଗୁଡ଼ିକ ଖାଇବା ଦ୍ୱାରା ଆମ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ଏବଂ ସେଥିଯୋଗୁଁ ଆମେ ସେଇ ଡାଲିଗୁଡ଼ିକୁ ରାନ୍ଧିଥାଉ ଏବଂ ବିଭିନ୍ନ ଫଳମୂଳ ଯଥା ଆଳୁ କୋବି ଇତ୍ୟାଦିକୁ ନେଇ ଆମେ ବିଭିନ୍ନ ପ୍ରକାରର ତରକାରୀ ରାନ୍ଧିଥାଉ ଏବଂ ଏହି ତରକାରୀ ଆମ ପାଟିକୁ ମଧ୍ୟ ଖୁବ ସୁସ୍ୱାଦୁ ଲାଗିଥାଏ ଏଥିରେ ପ୍ରାୟ ବହୁତ ପ୍ରକାରର ଫଳମୂଳ ଓ ପନିପରିବା ଇତ୍ୟାଦି ସେଥିରେ ପଡ଼ିଥାଏ ଯେମିତି ଆଳୁ କୋବି ବାଇଗଣ ଟମାଟୋ ଇତ୍ୟାଦି ସବୁ ସେଥିରେ ମିକ୍ସ ହୋଇ ପଡ଼ିଥାଏ ଏବଂ ଏହା ରାନ୍ଧିବା ଦ୍ୱାରା ତାହାକୁ ସଠିକ୍ ପରିମାଣରେ ତେଲ ମସଲା ଇତ୍ୟାଦି ଦେଇ ରାନ୍ଧିଲେ ତାହା ଖୁବ ସୁସ୍ୱାଦୁ ଲାଗେ ଯେତେବେଳେ ଆମେ ରାନ୍ଧିବା ସେତେବେଳେ ଗୋଟେ ଜିନିଷକୁ ଧ୍ୟାନ ଦେବା ଯେ ଯେଉଁ ମସଲା ଆମେ ବ୍ୟବହାର କରୁଛୁ କେମିତି ଘରୋଇ ମସଲା ବ୍ୟବହାର କରିବା ବାହାର ମସଲା ଆମେ ବହୁତ ପରିମାଣ ପକାଇବା ନାହିଁ କାରଣ ଯୋଉ ବାହାରୁ ଆସୁଥିବା ମସଲାଗୁଡ଼ିକ ତାହା ସ୍ୱାସ୍ଥ୍ୟକର ହୋଇନଥାଏ ଏବଂ ସେଥିରେ ବହୁତ ଗୁଡ଼ିଏ କେମିକାଲ୍ ବା ଜିନିଷ ମିଶିଥାଏ କିନ୍ତୁ ଆମ ଘରେ ଆମେ ତିଆରି କରିଥାଉ ମସଲାରେ ବାହାର ଜିନିଷ ବା କୌଣସି କ୍ଷତିକାରକ ଜିନିଷ ପଡ଼ିନଥାଏ ଏବଂ ତାହାକୁ ଆମେ ନିଜେ ହିଁ ତିଆରି କରିଥାଉ ସେଥିପାଇଁ ସେହି ମସଲା ଆମେ ଦେଇ ଯଦି କିଛି ବ୍ୟଞ୍ଜନ କରିବା ତେବେ ତାହା ପାଟିକୁ ମଧ୍ୟ ଖୁବ ସ୍ୱାଦ ଲାଗିବା ସହିତ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ତାହା ଖୁବ୍ ଭଲ ହୋଇଥାଏ ଏବଂ ଆମେ ସେଥିପାଇଁ କୌଣସି ପ୍ରକାର ପେଟ ରୋଗରେ ପଡ଼ିନଥାଉ